ଅନ୍ଧବିଶ୍ୱାସ ନେଇକି ଆମ ଅଞ୍ଚଳରେ ବହୁତ ଲୋକଙ୍କ ଉପରେ ଅନ୍ଧବିଶ୍ୱାସ ସେମାନେ କରନ୍ତି ଯେ ଆମ ଗାଁରେ ଭୂତ ବାହାରୁଛି ଆମ ଗାଁରେ ପ୍ରେତ ବାହାରୁଛି ଏହି ଲୋକଟି ମଲାପରେ ଆଉଥରେ ଦେଖାଦେଉଛି ଏଗୁଡ଼ା ମାନିବା କଥା ନୁହେଁ ଏଗୁଡ଼ା ହେଉଛି ଆମ ମନର ଭ୍ରମ ଅଟେ ଅନ୍ଧବିଶ୍ୱାସ ହେଉଛି ଏକ ଆଇନଗତ ଅପରାଧ କହିଲେ ଚଳିବ ଏବଂ ଏହାକୁ ଆଇନ ଓ ବିରୋଧ କରୁଛି ଅନ୍ଧବିଶ୍ୱାସ ହେଉଛି ଏକ ମନର ଭ୍ରମ ଅଟେ ହଠାତ୍ ଆମେ ରାତିରେ ଏମିତି ଶୋଇଥିବା ଆମ ପାଖରେ କିଏ ଗୋଟେ ଉଠି ବସିପଡ଼ିଲା ବେଳକୁ ଆମ ପାଖରେ କିଏ ଗୋଟେ ବସିଥିବ ଏଇଟା ସବୁ ମିଛ କଥା କହିଲେ ଚଳେ ମିଛ କଥା ଏଗୁଡ଼ା ସବୁ କିନ୍ତୁ ଅନ୍ଧବିଶ୍ୱାସ ବୋଲି କିଛି ନାହିଁ ଏ ଦୁନିଆରେ ଅନ୍ଧବିଶ୍ୱାସକୁ ନେଇକି ଏ ଅଞ୍ଚଳରେ ଦୃଢ ଭାବରେ ବିଭାଗରେ ବିଶ୍ୱାସ କରନ୍ତି ଆମ ଲୋକ କାହିଁକି କରୁଛନ୍ତି ମୁଁ ଜାଣିନି କିନ୍ତୁ ଅନ୍ଧବିଶ୍ୱାସକୁ ଦୃଢ ଭାବ ବିଶ୍ୱାସ କରିବା କଥା ନୁହଁ କାରଣ ଏଇଟା ହେଉଛି ଅନ୍ଧବିଶ୍ୱାସ ବୋଲି ଦେଖାଯାଏନି ତାକୁ କୁହନ୍ତି ଅନ୍ଧ ଏହାକୁ ଯଦି ଆମେ ବିଶ୍ୱାସ କରିବା ତା'ହେଲେ ଆମେ କ'ଣ ଆମେ ତ ବୋକା ନା ଏଥିପାଇଁ କି କହୁଛି ଅନ୍ଧବିଶ୍ୱାସକୁ କେବେ ବିଶ୍ୱାସ କରିବା କଥା ନୁହେଁ ତା ପ୍ରତି ଆପଣ ଯଦି ଏତେ ଦୃଢ ଭାବରେ ବିଶ୍ୱାସ କରୁଛନ୍ତି ଆପଣଙ୍କ ଠାରୁ ବୋକା କେହି ନାହାଁନ୍ତି ଅନ୍ଧବିଶ୍ୱାସକୁ ମୁଁ ଦେଖିଛି ବହୁତ ଜାଗାରେ ଲୋକମାନେ ପ୍ରାୟ ଘେର ହେଇକି ଗୋଟେ ଲୋକ ଯାହାକୁ ଭୂତ ଲାଗିଯାଇଥିବ ତାହାକୁ ଧରିକି ବସିଥିବେ କୋଡ଼ିଏ ତିରିଶ ଜଣ ଧରିକି ବସିଥିବେ ତାକୁ ବାଡ଼ୋଉଥିବେ ଆଁପୁଡ଼ୁ ଥିବେ ତା'ପରେ ତା ଦେହରୁ ଭୂତ ଛଡ଼େଇବା ପାଇଁ ଗୁଡ଼ାଏ ତାକୁ କଷ୍ଟ ଦେଉଥିବେ କିନ୍ତୁ ତା ଦେହରେ କିଛି ନାହିଁ ତାକୁ ଟିକେ ହାଲିଆ ହାଲିଆ ଲାଗୁଥିବ ବୋଲି ତାକୁ କହିବେ ତା ଦେହରେ ଭୂତ ଲାଗୁଛି ମାନେ ଅନ୍ଧବିଶ୍ୱାସକୁ ନେଇ ଏତେ ମୁଣ୍ଡରେ ଲୋକଙ୍କର ଏଇଟା ଗୋଟେ ଭ୍ରମ ସୃଷ୍ଟି ହେଇଯାଇଛି ଯେ ଅନ୍ଧବିଶ୍ୱାସ ଗୋଟେ ଖରାପ ଜିନିଷ ଆଉ ଅନ୍ଧବିଶ୍ୱାସକୁ କେବେ ଇଏ କରିବା କଥା ନୁହଁ ରାତ୍ରି କେମିତି ଚାଲିଯାଉ ନଥିବେ କହିବେ ଆମକୁ ଭୂତ ବାହାରିବ ଇଏ ହେବ ସିଏ ହେବ କାହିଁକି ଅନ୍ଧବିଶ୍ୱାସ ପାଳନ କରୁଛନ୍ତି ମୁଁ ଜାଣିପାରୁନି ଅନ୍ଧବିଶ୍ୱାସକୁ ଆଉ କିଛି ଲୋକ କୁହନ୍ତି ସେ ମୋତେ ଗୁଣି କରିଦେଇଛି ମୁଁ ତାକୁ ଗୁଣି କରିଦେବି ଏଇତ କିଛି କଥା ଆଉ ଅନ୍ଧବିଶ୍ୱାସକୁ କିଛିନାହିଁ ଅନ୍ଧବିଶ୍ୱାସ ହେଉଛି ଅନ୍ଧବିଶ୍ୱାସ ତାକୁ କେବେ ବିଶ୍ୱାସ କରିବା କଥା ନୁହେଁ ଅନ୍ଧବିଶ୍ୱାସ କ'ଣ ନିଜେ ଯେତେବେଳେ ନିଜ ଉପରକୁ ଭରଷା ଉଠିଯାଏ ଆମେ ଅନ୍ୟ କାହାକୁ ପଚାରୁ ଯେ ଭାଇ ଏଇଟା କ'ଣ ସିଏ କହିବ ଯେ ଏଇଟା ତୋ ପାଖରେ ଭୂତ ଅଛି କିଏ ତୋତେ ଗୁଣି କରିଦେଇଛି କି ଏଇଟା ଗୋଟେ ଇଏଟା ଏ ତୋତେ ସ୍ପିରିଟ ଲାଗିଛି କ'ଣ ଲାଗିଛି ସେଣୁ ସେଇଟା ମାନେ ଏ ତୋ ଦେହରେ ଆତ୍ମା ଲାଗିଛି ତେଣୁ ସେଇଟା ଅନ୍ଧବିଶ୍ୱାସରେ ଯାଏ ଆଉ ଆପଣ ଯଦି କହିବେ ମୋ ବେ ଦୋକାନ ଖୋଲିଥିଏ ମୋ ବେପାର ଚାଲୁନି ସେ କହିବ ଦେଖ ଭାଇ ତୋ ଦୋକାନ କୁ କିଏ ଗୁଣି କରିଦେଇଛି ଦୋକାନ ଉପରେ କିଏ ପାଣି ଛିଞ୍ଚି ଦେଇଛି ତୋ ବେପାର ହେଉନି କ'ଣ ଇଏ ଅନ୍ଧବିଶ୍ୱାସ ନୁହେଁ ଆପଣ ଦୋକାନରେ ମାଲ ନଥିବ କିଛି ନଥିବ ସେଇତ ଅନ୍ଧବିଶ୍ୱାସ ବୋଲି କିଛି ନାହିଁ ଏ ଦୁନିଆରେ